ହଁ ମ୍ୟାଡ଼ାମ୍ କୁହନ୍ତୁ ଆମେ ଯିବା କି ସୁରଟ

ଅଲଗା ଜାଗାରୁ ଆସିଛୁ କଟକରୁ

ସବୁ ଭେରାଇଟି ଅଛି ଶାଢ଼ୀ ଡ୍ରେସ୍ ପୋଷାକପତ୍ର ସବୁ କିିଛି ଅଛି ଆଜ୍ଞା ଅଛି ପଠାଇଦେବୁ ଆଉ ଦେଖିବେ ଆପଣ ଆଉ ଯେଉଁ ଶହେଠୁ ଆରମ୍ଭ କରି ଦୁଇଶହ ଏହିଭଳି ଭିତରେ ଅଛି ଆଉ ଆଜ୍ଞା ଆଜ୍ଞା ସବୁ ହଁ ଆଜ୍ଞା ଆପଣ କେତେ ମାନେ ରେଞ୍ଜ୍ର ଭିତରେ ନେବେ ଆଉ କଣ କ'ଣ ନେବେ

ଆଜ୍ଞା ହଁ ଆମେ ବି ଦେବୁ ଆପଣ ଯଦି ଏତେ ଗୁଡ଼ାଏ ମାଲ୍ ନେବେ ଆମେ ବି କମ୍ ରେଟ୍ରେ ଦେବୁ ବଣ୍ଡଲ୍ ପିଛା ଅଛି ରେଟ୍ ଅଛି ଖାଲି ଖୋଲା ବି ହସ୍ତତନ୍ତ ବୁଣା ଅଛି ଖାଲି ଖୋଲା ସବୁ ଅଛି ବଣ୍ଡଲ୍ ରେଟ୍ ଅଛି କେବେ ନେବେ କହିଲେ